ନା କିଛି ନାହିଁ ଏମତି ଉପାସ ତ ରଖିଛି ଆଉ ଆଜି ଜାଗର ଉପାସ ରଖିଛି ମହା ମହାଦୀପ ଉଠିବା ପର୍ଯ୍ୟନ୍ତ ଉପାସ ରଖିବି ଆଉ ଉପାସ ସରିଲା ପରେ ଯାଇକି ମହାଦୀପ ଉଠିସାରିଲା ପରେ ଯାଇକି ଯାହା ଖାଇବା ପିଇବା ଆଉ ଆଉ ତୁ କେମିତି କ'ଣ କରୁଛୁ ତୁ କ'ଣ ପୁରା କାଷ୍ଠା ରଖିଛୁ ନାହିଁ ମୁଁ ସାଗୁ ଖାଇବିନି ମୁଁ ସାଗୁ ଖାଇବିନି ମୁଁ ସେଇ ଫଳ ଖାଇଛି ସେଉ ଟିକିଏ କଦଳୀ ଟିକିଏ ଆଣିଛି ତାକୁ ଖାଇବି ଆଉ ମହାଦୀପ ଉଠିସାରିଲେ ଆଉ ଆଉ ନାହିଁ ନାହିଁ ସେଗୁଡ଼ା କିଛି ପିଇନି ଆଉ ସରୁ ମହାଦୀପ ଉଠିଯାଉ ତାପରେ ପାଣି ଟିକିଏ ପିଇକି ସେଇ ସେଉ କଦଳୀ ଖାଇକି ଶୋଇପଡ଼ିବି ସକାଳେ ଦେଖିଲେ ଯିବା ଦେଖିବା ଯାହା ଖାଇବି ଆଉ ଆଉ ମହାଦୀପଟା ଟିକିଏ ଉଠିବା ମେନ୍ ଇଏନା ମହାଦୀପ ଉଠିଲେ ଯାଇକି ଯାହା ଖାଇବା ଆଉ ଏତେ ସମୟ ଉପାସ ରହିଲେ ସକାଳୁ ଆଉ ମହାଦୀପ କରିବାନି ମୁଁ ଏଇ ଧବଳେଶ୍ୱର ଯାଇଥିଲି ସକାଳେ ବୁଲିକି ଆସିଲି ଏଇ ଚହଟା ଶିବ ମନ୍ଦିର ଅଛି ପାଖରେ ସେଇଠିକି ଯିବି ଆଉ ଆଉ ତୁ କେଉଁଠି ଅଛୁ ଅବିକା କେଉଁ ଶିବ ଏଠି ମନ୍ଦିରରେ ସେଠି ମହାଦୀପ କେତେବେଳେ ଉଠୁଛି ହଁ ଆମର ବି ଏଇଠି ବାରଟା ଭିତରେ ଉଠିଯିବ ଉଠିଗଲେ ଖାଇବି ଆଉ ହଁ ଲିଙ୍ଗରାଜରେ ଯେତେବେଳେ ଉଠେ ସେତବେଳେ ଉଠେ ନା ସେଥିପାଇଁ କି ଏଠି ବାରଟାବେଳେ ଉଠିଯିବ ଆଉ ଆଉ ନାହିଁ ମ ଆଉ ଉପାସ କରିଛି ଯେ ଦେହ କ'ଣ ହେଇଯାଉଛି ଆଉ କାଷ୍ଠା କରିଛି ସକାଳୁ ପାଣି ଟୋପେ ପିଇନି ଆଉ ଦେଖିବା କ'ଣ ହେଉଛି ମନ୍ଦିର ଯାଇ ଦୀପ ପାଖରେ ବସୁଛୁ ଦୀପ ଇଏ କରିକି ନାହିଁ ମୁଁ ପା ଏଇ ଚହଟା ଶିବ ମନ୍ଦିର ଯିବି ଆଉ ଦେଉଳ ସାହି କ'ଣ ଯାଇପାରିବି ଆଉ ଏଇ ଚହଟା ଶିବ ମନ୍ଦିରରେ ବସିବି ଆଉ ହଉ ହଉ ଦେଖିବା ଯଦି ସମୟ ହେବ ମୁଁ ନଅଟା ଦଶଟାବେଳକୁ ଯିବି ଆଉ ହଁ ହଁ ସେଠି ଦୀପ ଲଗାଇକି ଯିବି ଆଉ ଆଉ କହ ସନ୍ଧ୍ୟାରେ ଦେଖିବା ଯାଇପାରିବିକି ନଯାଇପାରିବି ଆଉ ସନ୍ଧ୍ୟାରେ ସେଇ ସାତଟା ଆଠଟା ବେଳକୁ ଯିବି ଆଉ ହଁ ସେଇ ଚହଟା ଚହଟାକୁ ଯିବି ଆଉ ଚହଟାଟା ପାଖନା ଏଠୁ ଆମ ଘରୁ ଆଉ ସେଇଠୁ ଚହଟାକୁ ପଳାଇବି ଆଉ ହଁ ହଁ ହଁ